ହ୍ୟାଲୋ ହଁ କେନ୍ତା ଅଛୁ ବୋ ହଁ ହଁ ଆଉ କାଁ ସେ କାମ୍ ଦାମ୍ କାଣା ବୋ ହଁ ବୋ ତ ବହୁତ୍ ଲୋକ୍ ଯୋଉଚନ୍ ବୋ ହେ ଜାଗାକେ ହେଁ ବୋ ଇହାଦେ ଲୋକ୍ ଳୁକା ଆଉ ନେଇ ଯିବାର୍ନ କେଁ ବୋଇଲେ ସବୁ ଆଡ଼୍କେ ପରବେଶ୍ ପୁରା ମଏଲା କରିନଉଛନ୍ କେଁ ବଏଲେ ଆମେ ଦରଖାସ୍ତ୍ଟେ ଦଉଁ ହଁ ହଁ ମାନେ ମୁଇଁ କହୁଚେଁ କି ଇନା ଆମେ ଆମେ ଦେ ଆଉ ତିନି୍ ଚାର୍ଟା ସାଙ୍ଗ୍କୁ ଫୋନ୍ କରୁ ଏକା ସାଙ୍ଗେ ଗୁଟେ ଦରଖାସ୍ତ୍ଟେ ଦଉଁ ହଁ ନାଇଁ ତ ଦେ ହଁ ହଁ ଆରାମ୍ସେ ଆମର୍ ନୂଆପଡ଼ାର ନାଁ ବି ଟିକେ ରହେବା ଏ ଜାଗା ଖରାପ୍ କରାବା ଇନେ ସବୁ ଯେନ୍ ମାନେ ପିକ୍ନିକ୍ କରିଆଉଚନ୍ ସବୁ ସେ ଜାଗାକେ ଖରାପ୍ କରି ନଉଛନ୍ ଆର୍ ଲୋକ୍ ଆଏବେ କେଁ ଆାଉଁ ନାଇଁ ଆଏବାର୍ ହେଥିର୍ଲାଗି